ଛୋଟ ବ୍ୟବସାୟ କହିଲେ ସାଧାରଣତଃ ଆମେ ଘରୁ ଯେଉଁ ବ୍ୟବସାୟ ଆରମ୍ଭ କରିଥାଉ ତାକୁ ଛୋଟ ବ୍ୟବସାୟ କୁହାଯାଏ ମୋ' ମୋ' ମତରେ ଆମେ ଘରୁ ଯେଉଁ ବ୍ୟବସାୟ ଆରମ୍ଭ କରିଥାଉ ତାକୁ ହିଁ ଛୋଟ ବ୍ୟବସାୟ କହିପାରିବା ସାଧାରଣତଃ ଆମେ ଯଦି ସିଲେଇ କଥା କହିବା ଯେଉଁ ଟେଲର ମେସିନ୍ ରେ ଆମେ ସିଲେଇ କରୁଛେ ମାନେ ଛୋଟ ଛୋଟ ଚିରା ଫଟା ଜିନିଷକୁ ଆମେ ସିଲେଇ କରୁଛେ ସେହି ସବୁ ଜିନିଷକୁ ସିଲେଇ କରିକି ନା ଆମେ ବିଭିନ୍ନ ପ୍ରକାରର ନ୍ୟୁ ନ୍ୟୁ ଡିଜାଇନ୍ ଯେଉଁ ନୂଆ ନୂଆ ଡିଜାଇନର ବ୍ଲାଉଜ ତା ସହିତ ଆମେ ବିଭିନ୍ନ ପ୍ରକାରର ଲେହେଙ୍ଗା ବିଭିନ୍ନ ପ୍ରକାର ଆକର୍ଷଣୀୟ ଦେଖାଯାଉଥିବା ଯେଉଁ ସବୁ ଡ୍ରେସ୍ ଶାଢ଼ୀ ଏ ସବୁ ଜିନିଷ ଆମେ ତିଆ ମାନେ ସିଲେଇ କରିପାରିବା ଯେଉଁଥିରେ ଆମେ ମାନେ ଭଲ ଇନ୍କମ ଭି ପାଇପାରିବା